ମୋ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଏକା ବହୁତ ଭଲ ରହିଛି ଯେଉଁଥିରେ କି ଆମର ଏଠି ଗଭମେଣ୍ଟର ବି ହସ୍ପିଟାଲ ରହିଛି ଯାହାକି ଆମେ ସେଥିରୁ ଭଲ ଟ୍ରିଟ୍ମେଣ୍ଟ ହୋଇପାରୁଛୁ ଓ ଆମର ଏଠି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବି ଅଛି ବ୍ଲକ ରେ ଦେଇଛନ୍ତି ତ ସେଠୁ ଆମେ ମାଗଣାରେ ବି ଔଷଧ ଆଣିକି ଖାଇପାରୁ ଯାହାକିଛି ଛୋଟ ମୋଟ ରୋଗ ହେଲେ କି ଜର ଯାହା ବି କିଛି ହେଲେ ଆମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଯାଇକି ମେଡ଼ିସିନ ଆଣିଥାଉ ଆଉ କିଛି ଯଦି ବଡ଼ ବଡ଼ ରୋଗ ହୋଇଥାଏ ତ ଆମେ ଆମ ପାଖ ହସ୍ପିଟାଲ ଯେଉଁଟା କି ଗଭମେଣ୍ଟ ହସ୍ପିଟାଲ ସେଇଠିକୁ ଯାଇକି ଚିକିତ୍ସା କରିଥାଉ ଆଉ ସେଠି ଲୋକ ଗହଳି ହେଲେ ସିଟ୍ ମିଳିନଥାଏ ତ ସେଥିପାଇଁ ଆମେ ଆମର ପ୍ରାଇଭେଟ ହସ୍ପିଟାଲ ବି ଅଛି ତ ସେଇଠିକୁ ଯାଇକି ଆମେ ଚିକିତ୍ସା କରିଥାଉ ଆଉ ସେଇଠି ବି ଭଲ ଚିକିତ୍ସା କରାହୁଏ କାରଣ ଏବେ ବି ବାହାରିଛି ଯେଉଁ ଆମର ହେଲ୍ଥ୍ କାର୍ଡ଼ ଗଭମେଣ୍ଟ ଥ୍ରୋ ରୁ ତ ସେଥିରୁ ବି ଆମେ ଭଲ ହୋଇପାରୁଛୁ କାରଣ ସେଥିରେ ଆମର ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଦେଇଛନ୍ତି ଯେଉଁଥିରେ କି ଆମେ ଯେତେ ବଡ଼ ରୋଗ ହେଲେ ବି ଆମକୁ ସେଥିରେ ମାଗଣା ମେଡ଼ିସିନ ମିଳିବ ଓ ଚିକିତ୍ସା କରାଯାଇ ପାରିବ ସେଥିପାଇଁ ଆମର କନ୍ଧମାଳରେ ଭଲ ଚିକିତ୍ସା ରହିଛି ତ ଚିକିତ୍ସାର ବ୍ୟବସ୍ଥା ସ୍ୱାସ୍ଥ୍ୟ ସେବା ଭଲ ରହିଛି ଆଉ ଏଠି ଆମର ମେଡ଼ିସିନ ବି ମାଗଣାରେ ମିଳୁଛି ଯେଉଁ ବ୍ଲକ ରେ କରାହୋଇଛି ଯୋଉ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତ ଆମେ ସେଠାକୁ ଯାଇ ମେଡ଼ିସିନ ଆଣୁ ଆଉ ମଝିରେ ମଝିରେ ଡକ୍ଟରମାନେ ବି ଆସନ୍ତି ଚେକିଂ କରିବା ପାଇଁ ଗାଁ ଗହଳିରେ ଏବେ ତ ସେଥିରେ ଯାଇକି ଯାହା ବି ଯାହାର ହେଇଛି ଚେକିଂ ବି କରିଥାଉ ଆଉ ମାଗଣାରେ ବି ମେଡ଼ିସିନ ବି ମିଳିଥାଏ ଯେଉଁଥିରେ କି ଆମର ସ୍କୁଲମାନଙ୍କରେ ହୋଇଛି ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ତ ସେଠାକୁ ବି ଯାଇଥାଉ ଆମ କନ୍ଧମାଳ ଡିଷ୍ଟ୍ରିକ୍ଟରେ ଏହି ସବୁ ଚିକିତ୍ସା ରହିଛି